ହଁ ଭାଇ ସେ ମୋ ଖାଇବାଟା ଯେମିତି ଅର୍ଡ଼ର ଅର୍ଡ଼ର ନେଇକି ସେଇଟାକୁ କ୍ୟାନସଲ୍ କରିଦିଅନ୍ତୁ ମୋତେ ଏବେ ବହୁତ ଇମ୍ପୋଟାଣ୍ଟ କାମ ଅଛି ମୁଁ ଏବେ ବାହାର ଯାଉଛେ ଯେମିତି ଦେଖନ୍ତୁ ଭାଇ ସେ ଅଟୋମେଟିକ୍ ସେଇଟା ପେ' ହେଇଯାଇଥିଲା ମୁଁ ମାରିଦେଇଥିଲି ତ ପେହେଇଯାଥିଲା ମୋତେ ରିଟର୍ଣ୍ଣ କରିଦିଅନ୍ତୁ ସେଇଟା ଯେମିତି ରିଟର୍ଣ୍ଣ କରିଦେବେ ମୋର ଯେମିତି ପଳେଇଥିଲା ମୋର ସେମିତି ସେଟିଙ୍ଗ ଥିଲା ତ ପଳେଇ ଆସିଛି ଆଉ ମୋର ଅର୍ଜେଣ୍ଟ କାମ ଅଛି ତ ମୁଁ ପଳାଉଛି ଯେମିତି କେଉଁଠି ଫୋନ୍ପେ' ନ ହେଲେ କରିଦିଅନ୍ତୁ ନହେଲେ ଆକାଉଣ୍ଟରେ ବି ଦେଇଦିଅନ୍ତୁ ଆଉ ହଁ ସେ ପିଜ୍ଜାଟା କ୍ୟାନ୍ସଲ୍ କରିଦିଅନ୍ତୁ ଆଉରି ଏବେ ନେଇବି ଯାଇଥାଆନ୍ତି ଯେ ଦେଖନ୍ତୁ ମୁଁ ବହୁତ ଦୂରକୁ ଯିବି ଥଣ୍ଡା ବି ହେଇଯିବ ଖାଦ୍ୟ ଭଲ୍ ଲାଗିବନି ତ ସେଥିଲାଗି ମୁଁ ଏବେ ଅର୍ଜେଣ୍ଟ ବାହାରିବି ଯିବି ଏତେ ଲେଟ୍ ହେବ ତ କ୍ୟାନ୍ସଲ୍ କରିଦିଅନ୍ତୁ କ୍ୟାନ୍ସଲ୍ କରିଦିଅନ୍ତୁ ପଇସାଟା ଟିକ୍ ରିଟର୍ଣ୍ଣ କରିଦେବେ ନା ନେଇପାରିବିନି ଆଜି ମୁଁ ଆଉ କ'ଣ କରିବି କୁହନ୍ତୁ ଏତେ ଲେଟ୍ ତ ହେଇଗଲା ଆଉ ମୁଁ ଏବେ ଅର୍ଜେଣ୍ଟ ଯିବାର ଅଛି ତ ସେଥିପାଇଁ ମୁଁ ଇଏଟା ହଉ କ୍ୟାନ୍ସଲ୍ କରୁଛି ତୁମେ ଟିକିଏ ପ୍ଲିଜ୍ ଟିକିଏ କରିଦିଅନ୍ତୁ ଆଉ ମୋ ପଇସାଟା ଟିକିଏ ରିଟର୍ଣ୍ଣ କରିଦିଅନ୍ତୁ